ଆମର ସଂସ୍କୃତି ଅନୁଯାୟୀ ଯେପରି ଆମ ଅଞ୍ଚଳରେ ଗୋଟେ ମାଠେ ପର୍ବ ଆସିଥାଏ ସେହି ସମୟରେ ଲୋକଙ୍କର ଗୋଟିଏ ପରିଧାନ ବା ଗୋଟେ ବସ୍ତ୍ର କପଡ଼ା ପିନ୍ଧିବା ଗୋଟେ ନିୟମ ଅଛି ଯେଉଁଠି ଗୋଟେ ନୂଆଖାଇରେ ଗୋଟେ ପୂଜା ଆରମ୍ଭ କରେ ସମସ୍ତେ ଗୋଟିଏ ଧୋତି ପିନ୍ଧିଥାନ୍ତି ଆଉ ଗୋଟଏ ପାଇଜାମ ପିନ୍ଧିଥାନ୍ତି ଯେପରିକି ମା ମାନେ ତାଙ୍କର ଶାଢ଼ୀ ପରିଧାନ କରନ୍ତି ବାପାମାନେ ଧୋତି ପରିଧାନ କରନ୍ତି ଆଉ ଗୋଟେ ଗାମୁଛା ଗୋଟେ ଆମର କ୍ଷେତ୍ର ସ୍ଥଳକୁ ବା କୃଷି ଜାଗାକୁ ଦେଇଥାନ୍ତି ତାଙ୍କର ସେହିସବୁ କଥାକୁ ଦେଖି ଯେଉଁ ସବୁ ଆଗ ପାଇଁ ବା ବୃଦ୍ଧ ବା ବୃଦ୍ଧ ଗଣ ଆସିଥାନ୍ତି ସେ ତାଙ୍କ ନିୟମ ପାଳନ କରିଥାନ୍ତି ସେ ତାଙ୍କର ପୋଷାକ ଶୈଳୀ ଦେଖି ଲୋକଙ୍କର ମନ ଗୁଟେ ଥାଏ ଯେ ଏହି ସମୟରେ ଆମେ ଏସବୁ ବସ୍ତ୍ର ପରିଧାନ କରିବା ଏହି ପୂଜାରେ ଏହିପରି ବ୍ୟବହାର କରିବା ଲୋକଙ୍କୁ ଯେପରି ଆମେ ପର୍ବର୍ତ୍ତା ଥାଉଁ ତାଙ୍କର ସ ଚାଲିଚଳନଙ୍କୁ ଦେଖି ଆମେ ମଧ୍ୟ ଶିଖିଥାଉ ଯେପରି ପିଲାମାନେ ତାଙ୍କର ପ୍ୟାଣ୍ଟ୍ ସାର୍ଟ୍ ବ୍ୟବହାର କରିଥାନ୍ତି ଆଉ ଲୋକଙ୍କୁ ପିଲାମାନଙ୍କୁ ଉଲ୍ଲାସିତ କରିଥାନ୍ତି ଗୋଟେ ଯଦି କୌଣସି ବ୍ୟକ୍ତି ଯେଉଁ କୌଣସି ନୂଆ ପ୍ୟାଣ୍ଟ୍ ସାର୍ଟ୍ କିଣି ନିଜ ମଧ୍ୟ ପିନ୍ଧିଥାନ୍ତି ସେହି ସବୁ ଜିନିଷକୁ ଦେଖି ଲୋକ ମଧ୍ୟ ବହୁତ ଆନନ୍ଦ ପାଇଥାନ୍ତି ତୁ ଆଜି ବହୁତ ସୁନ୍ଦର ବା ବହୁତ ଭଲ ଦିଶୁଛୁ